ମୁଁ ଯେତେବେଳେ କିନି ମୁଇଁ ଯେତେବେଳେ ଜାଣିଲି ବୋଲେ ଜୁଆନ୍ ହେଲି ବୋଲି ସେତେବଳେ ପୂଜାପାଠର କ'ଣ ମୁଁ ଜାଣିନଥିଲି ନା ଜାଣିଥାଏ ବୋଲେ ସେତେବେଳେ ମୁଇଁ ତେହେରୁ ଯେତେବେଳେ ଜାଣିଲି ମା' ଦୁର୍ଗା କେ ମା' ମଙ୍ଗଲା କେ ଶିବ ପାର୍ବତୀ କେ କେନ୍ତା ପୂଜା କରାଯାସିନି ବୋଲି ନିଜେ ନିଜେ ମୁଇଁ ଦେଖି କରି ବହୁତ ଭଲ୍ ସେ ପୂଜାପାଠ କଲି ଆରୁ ପୂଜାପାଠ କରା ଦିନୁ ମୋତେ ବହୁତ ଭଲ ଲାଗିଲା ଆରୁ ମୁଇଁ ପୂଜା ପାଛ କରବାରେ ଚାଲି ରହିଛି ଏବେ ଯାଏଁ ଚାଲି ରହିଛି ମୋତେ ବହୁତ ଭଲ୍ ଲାଗସି ହେ ନଡ଼ିଆ ବି ଦେସି କଦଳୀ ଦେସି ଅଙ୍ଗୁର ବି ଦେସି ନଡ଼ିଆ ସିନ୍ଦୂର୍ ବି ଦେସି ଅଗରବତୀ ଜଳାଇ କରି ମୁଇଁ ପୂଜା ପାଠ ସବୁ କରସି ଏବେ ମୋତେ ବହୁତ ଭଲ ଲାଗ୍ସି ପୂଜା ପାଠ କରବା ଲାଗି ଏଁ ଆଉ ମନ୍ଦିର୍ କେ ବି ଯାଏସି ମନ୍ଦିର୍ ନେବି ପୂଜାପାଠ୍ କରସି ଆଉ ଯେତେବେଳେ ମୁଇଁ ବାହାରସି କିନି ଘରୁ ଦେଖ୍ ମା' ଦୁର୍ଗା ମଙ୍ଗଳା ଆମର ସବୁବେଳେ ଶୁଭ କାର୍ଯ୍ୟ କରୁଥିବୁ ବୋଲି କରି ମୁଇଁ ସେତେବେଳେ କରସି ଆରବା ଚାଲସି ତୁମେ ମେର ଆଗେ ହେଲେ ମୁଇଁ ତୁମର ପଛେ ଥିବି ବୋଲି କରି ହେନ୍ତା କହି କରି ମୁଇଁ ପୂଜାପାଠ ବହୁତ ଭଲ୍ସେ କରସି